ହେଲୋ

ଆଜ୍ଞା ଆଜ୍ଞା

ଆପଣଙ୍କ ଗାଁ ଟା କେଉଁଠି କହିଲେ ହଉ ଠିକ ଅଛି ଠିକ ଅଛି ଠିକ ଅଛି କଣ କହୁନାହାନ୍ତି କ'ଣ କ'ଣ ନେବେ ଆପଣଙ୍କ ଭଉଣୀର ବାହାଘର କେବେ ଅଛି କି ଓହୋ ଠିକ ଅଛି ତ କ'ଣ କ'ଣ ଚାଁହୁଚନ୍ତି ପ୍ରଡକ୍ଟ କହୁନାହାଁନ୍ତି ମୋ ପାଖେ ଆଭେଲେବୁଲ ଅଛି କି ନାଇଁ ମୁଁ ଜଣେଇ ଦେବି ସବୁ ସବୁ ଆଭେଲେବୁଲ ଅଛି ଆଉ ପ୍ରାଇସଟା କ'ଣ ଟିକେ ଅଧିକ ପ୍ରାଇସ ରହିଲେ ଚଳିବ ନା ଟିକେ କମ ପ୍ରାଇସ ରହିଲେ ଚଳିବ ଠିକ ଅଛି ଲାକ୍ମିର ପ୍ରଡକ୍ଟ ଅଛି ଆଇଟେକ୍ସର ପ୍ରଡକ୍ଟ ଅଛି ସବୁ ରକମ୍ ପ୍ରଡକ୍ଟ ମୋ ପାଖରେ ତ ଅଛି ଲାକ୍ମିର ଆପଣ ଯେଉଁ କହୁଛନ୍ତି ଲିପଷ୍ଟିକ ଗୋଟାକ ଯେଉଁ କହୁଛନ୍ତି ଲିପଷ୍ଟିକ ଗୋଟିକ ପଡ଼ିଯିବ ଆପଣଙ୍କୁ ପ୍ରାୟତଃ ସାତଶହ ଟଙ୍କା ପଡ଼ିଯିବ ଆଉ ସବୁ ମିଶେଇକି ଚାରି ପାଞ୍ଚ ହଜାରେ ଭିତରେ ହୋଇ ଯିବ କିନ୍ତୁ ଆଟାଚି ସେଟ୍ ଟିକେ ଅଧିକା ପଡ଼ିଯିବ ସବୁ ସବୁ ଆଇଟମ ଆମ ଦୋକାନରେ ମିଳୁଛି ଆପଣ କେତେବେଳେ ଆସିବେ କହିଲେ ଏବେ ଆପଣ କେତେବେଳେ ଆସିବେ ସକାଳ ବେଳା ଦଶଟା ସମୟ ପରେ ଆସିବେ ଆପଣ କାହିଁକି ନା ଆମ ଦୋକାନ ଦଶଟାରେ ଖୋଲୁଛି ଆଉ ଚାରିଟା ବେଳେ ବନ୍ଦ ହେଉଛି ତେଣୁ ଦଶଟା ପରେ ଆସିବେ ହଉ ହଉ ଠିକ ଅଛି